ଆଜି ଭାରତର ସମ୍ମୁଖୀନ ହେଉଥିବା ସବୁଠାରୁ ବଡ଼ ପରିବେଶ ସମସ୍ୟା ହେଉଛି ଜନ ସଂଖ୍ୟା ଜନ ସଂଖ୍ୟା ବଢ଼ିବା ମଧ୍ୟରେ ଆମର ପରିବେଶରେ ବହୁତ କିଛି କ୍ଷତି ଘଟୁଛି ଜନସଂଖ୍ୟା ବଢ଼ିବାରେ ଆମର ଜଙ୍ଗଲ କାଟିଦେଉଛନ୍ତି ଜଙ୍ଗଲ କଟିବା ଦ୍ୱାରା ଆମର ଯାହା ବି କ୍ଳାଇମେଟ କିଛି ବି ଠିକ ହେଉନି ବର୍ଷା ମାସରେ ବର୍ଷା ହେବାର ନାହିଁ ଖରା ମାସରେ ଖରା ଅତ୍ୟଧିକ ଖରା ଆଉ ଜନ ସଂଖ୍ୟା ବଢ଼ିବାରେ ନଦୀ ଗୁଡ଼ିକ ମଧ୍ୟ ଆବର୍ଜନା ଅଳିଆ ସବୁ କିଛି ପକାଇକି ନଦୀକୁ ଦୂଷିତ ଜଳ କରୁଛନ୍ତି ଯେଉଁଟାକି ଆମର ପର୍ବତ ପାହାଡ଼ ଯାହା ବି କିଛି ବି ସବୁ ଯାକ କାଟିଦେଉଛନ୍ତି ଚାଷ ବି କରିପାରୁନାହିଁ ମାଟି ବି ଉର୍ବର ହୋଇପାରୁନାହିଁ ଆଉ ଋତୁ ପରିବର୍ତନ ତ ବହୁତ ଖରା ମାସରେ ଖରା ବର୍ଷା ମାସରେ ଠିକସେ ବର୍ଷା ହେଉନାହିଁ ଗଛ କଟିବା ଦ୍ୱାରା ବର୍ଷା ବି ହୋଇପାରୁନାହିଁ ଆଉ ଶୀତ ମାସରେ ବି ଶୀତ ଏମିତି କିଛି ବହୁତ କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି ଜଙ୍ଗଲ କଟିବା ଇଏରେ ବର୍ଷା ବି ହବନି ତାପରେ ବର୍ଷା ଠିକ ନହେଲେ ନଦୀର ମାଟି ସବୁ ବି ହ୍ରାସ ପାଇବ ଧୀରେ ଧୀରେ ସବୁ ମାଟି ଭୁସୁଡ଼ିକି ନଦୀ ବି କମିବାରେ ଲାଗିବ ଆଉ ପରିବେଶ ଅପରିଷ୍କାର ହେଲାପରେ ଯାହା ବି ଲୋକମାନେ ବି ବହୁତ କିଛି ରୋଗରେ ସମ୍ମୁଖୀନ ହୋଇପାରନ୍ତି